ମୁଁ ଆପଣଙ୍କ ୱେବସାଇଟ୍ରୁ ଗୋଟେ ସାବୁନ୍ଟେ ନେଇଥିଲି ଯାହାର ଦାମ୍ ଥିଲା ତିନିଶହ ଟଙ୍କା ସାବୁନ୍ର ନାଁ ହେଉଛି ମେଡ଼ିମିକ୍ସ ସେ ସାବୁନ୍ଟା ମୁଁ ମାନେ କେବେବି ବ୍ୟବହାର କରିନଥିଲି ଫାଷ୍ଟ୍ ଟାଇମ୍ ପାଇଁ ମୁଁ ଅର୍ଡ଼ର୍ କଲି ସେ ସାବୁନ୍ଟା ତ ସମସ୍ତେ କହୁଥିଲେ ଭଲ ବୋଲି ସେଥିପାଇଁ ଅର୍ଡ଼ର୍ କଲି ଦେଖିଲା ବେଳକୁ ମୁଁ ଯେତେବେଳେ ଫାଷ୍ଟ୍ ଟାଇମ୍ ଲଗେଇଲି ଟିକେ ଭଲ ଲାଗିଲା ସେକେଣ୍ଡ୍ ଯେବେ ଲଗେଇଲି ମୋ ଦେହରେ ମାନେ ଇନଫେକ୍ସନ୍ ଦେଖାଗଲା ଫଳ ଫଳ ହୋଇକି ପୁରା ପୋଡ଼ିଲା ଦେହ ମୁଁ ଆଉ କ'ଣ କରିବି କିଛି ଭାବିପାରିଲିନି ତା'ପରେ ମୁଁ ଗଲି ହସପିଟାଲ୍ ଡକ୍ଟରଙ୍କ ପାଖକୁ ଗଲି ତା'ପରେ ମୁଁ କହିଲିକି ମୋ ଦେହସାରା ଏମିତି କ'ଣ ଯେଉଁ ଫଳିଛି ଆଉ ବହୁତ ପୋଡ଼ୁଛି ଏ ସବୁ କ'ଣ ପାଇଁ ଏମିତି ସବୁ ହେଉଛି ଡକ୍ଟର କହିଲେ ତୁ ଯେଉଁ ସାବୁନ୍ଟା ୟୁଜ୍ କରୁଛୁ ସେଥିରେ ତୋର ଇନଫେକ୍ସନ୍ ହେଲା ଇନଫେକ୍ସନ୍ ହେଲା ତା'ପରେ ତୁ ସେ ସାବୁନ୍ଟା ଛାଡ଼ିଦେ ମୁଁ କହିଲି ହଁ ସାର୍ ମୁଁ ୟେ ଯୋଉ ୱେବସାଇଟ୍ରୁ ଅର୍ଡ଼ର୍ କରିଥିଲି ତ ମେଡ଼ିମିକ୍ସ ହଁ ହଉ ତୁ ସେ ସାବୁନ୍କୁ ଛାଡ଼ିଦେ ତା'ପରେ ସାର୍ ମତେ କିଛି ଅଏଣ୍ଟମେଣ୍ଟ୍ ଦେଇଛନ୍ତି ଦେଖନ୍ତୁ ମୁଁ ଯେଉଁ ସାବୁନ୍ ତିନଶହ ଦେଇକି କିଣିଥିଲି ତା'ପାଇଁ ଆଜି ତିନିହଜାର୍ ଟେ ସାରୁଛି ସେଥିରୁ କ'ଣ ଲାଭ